ନାମସ୍କାର ଆଜି ଆଜି କଣ ଆସିନୁ ଏତେ ଡେରି ହେଲାଣି ଆଉ ମୁଁ ଟିକେ ରହିବିନି ତ ଦୁଇ ଚାରି ଦିନ ବାପା ମାଆଙ୍କ ଟିକେ କେୟାର୍ ନେବୁ ବୋଲି ମୁଁ ଏତେ ସମୟ ବସିଛି ତତେ ଜଗିକି ହଁ ଆସେ ଜଲ୍ଦି ବାପା ମାଆଙ୍କର ଦୁଇ ମାସ ଉପରେ ହେଲା ଦେହ ଖରାପ ଅଛି ସେମାନଙ୍କର ଟିକେ ଯତ୍ନ ନେବୁ ଆଉ ଠିକ୍ ଟାଇମରେ ଔଷଧ ଖାଇବାକୁ ଦେବୁ ତାଙ୍କ ଦେହପାହ ଟିକେ ଜଗିବୁ ଖାଇବା ପିଇବାକୁ ବି ସୁବିଧାରେ କରିବୁ ଆଉ ଦୁଇ ଚାରି ଜଣ ଲୋକ ଅଛନ୍ତି ଘରେ ସେମାନଙ୍କର ସବୁ ଦେଖାଶୁଣା କରିବୁ ହଁ ବୁଢା ଲୋକ ଆଉ ଟିକେ ଦେଖିକିରି ଟିକେ ତାଙ୍କ କଥା ସମ୍ଭାଳିକି ସେବା ଯତ୍ନ କରିବୁ ଆଉ କଣ କରିବା ସିଏ ହେବେ ଆଉ ହଁ କରୁଥା ମୁଁ ଆଉ ଚାରି ପାଞ୍ଚ ଦିନ ପରେ ଆସିଲା ପରେ ବୁଝିବା ଆଉ ଟିକେ ତାଙ୍କୁ ଦେଖା ଶୁଣା ଭଲରେ ଟିକେ କରୁଥା ମୁଁ ଆସିଲା ପରେ ତୋତେ ଯାହା ସୁବିଧା ହେବ କହିବି ଆଉ ତୁ ଆସିକି ଘରେ ଦୁଇ ଚାରି ଦିନି ରହ ତାପରେ ମୁଁ ଆସିଲା ପରେ ବାହାରୁ ତତେ ସାହାଯ୍ୟ କିଛି କରିବି ଆଉ ତୁ ଟିକେ ଭଲକି ଦେଖା ଶୁଣା କର ଲୁଗାପଟା ବି ଆଣିକି ଦେବି ତୁ ଟିକେ ଆସିକି ରହ ଚାରି ପାଞ୍ଚ ଦିନ ବାପା ମାଆଙ୍କ ଦେହ ଖରାପ ଅଛି ହେଲା ହଁ ହଉ ମୁଁ ତାକୁ ଟିକେ ବୁଝା ସୁଝା କରିବି ଆଉ କିଛି କହିବିନି ଟିକେ ନାକୁ ହେଲା ତୁ ଟିକେ ଭଲକି ଖା ପୀୟା କରେ ଟିକେ ଦେଖା ଶୁଣା କର ଆଉ ଆଉ କଣ କରିବା ହଁ ତାପରେ ଦେଖା ଶୁଣା କରିକି ଭଲରେ ରଖିଥା ମୋର ଅର୍ଜେଣ୍ଟ କାମ ଅଛି ମୁଁ ଯାଉଛି ହେଲା ଯିବି ହାରି ତୁ ଟିକେ ଆସିକି ରହ ଟିକେ ଆଜ୍ଞା ହଁ ତୋ ପାଇଁ ଲୁଗାପଟା ସବୁ ଘିନିକି ଆସିବି ଆଉ ହଁ ତୋ ପୁଅ ଝିଅ ପାଇଁ ଯାହା ହେଲେ ଗୋଟିଏ ଆଣିବି ଆସିବି ଆଉ ତୁ ଟିକେ ଆସେ ଜଲ୍ଦି ଘରୁକୁ ମୁଁ ଯିବି ବାହାରିବି ନା ତୁ ଆସିଲେ ମୁଁ ଯିବି ମୁଁ ଏଇ ବାହାରେ ଏଇ ପାଖକୁ ଟିକେ ଯାଉଛି ଆଉ ହେଲା ଆସିଲେ ତୋତେ କହିବି ବାପାଙ୍କ ମେଡିସିନ ଆଉ ତୁ ଟିକେ ପଢିକି ଟିକେ ରଖ ଦେଖିକି ଆଉ ହେଲା ହଁ ଡାକ୍ତର ଯେମିତି କହିଛନ୍ତି ସବୁ ଲେଖିଦେଇଛି ସେ ଏଥରେ ପ୍ରେସ୍କ୍ରିପସନ୍ ରେ ସବୁ ଦେଖିକି ଟିକେ ଦେବୁ ହଁ ହଉ ତୁ ଜଲ୍ଦି ଆସେ ଅପେକ୍ଷା କରିଛି